ହ୍ୟାଲୋ ସାର୍ ମୁଁ ଖର୍ଷତା ପହାଣ କହୁଛି ମୁଁ ମୋର ମୋବାଇଲ୍ ନମ୍ବର୍ ପରିବର୍ତ୍ତନ କରିଛି କିନ୍ତୁ ଏହାକୁ ଡିଜି ଡିଜିଲକର୍ ଆକାଉଣ୍ଟ୍ରେ ଅପ୍ଡ଼େଟ୍ କରିବା ପାଇଁ ଭୁଲି ଯାଇଛି ତେଣୁ ଆପଣ ମୋତେ କିଛି ମାର୍ଗଦର୍ଶନ ଦିଅନ୍ତୁ ଯେ ମୁଁ କେମିତି ମୋର ଆକାଉଣ୍ଟ୍ ଡିଜିିଲକର୍ ଆକାଉଣ୍ଟ୍ରେ ମୋ ନମ୍ବର୍ଟା ଅପ୍ଡେଟ୍ କରିପାରିବି ମୋର ମୋବାଇଲ୍ ନମ୍ବର୍ ପରିବର୍ତ୍ତନ କରିସାରଛି କିନ୍ତୁ ଏହାକୁ ଡିଜିିଲକର୍ ଆକାଉଣ୍ଟ୍ରେ ଅପ୍ଡେଟ୍ କରିବା ଭୁଲି ଯାଇଛି ତେଣୁ ଆପଣ ମୋତେ ଟିକିଏ କୁହନ୍ତୁ ଯେ ମୁଁ କେମିତି ମୋ ମୋବାଇଲ୍ ନମ୍ବର୍ଟା ଅପ୍ଡ଼େଟ୍ କରିପାରିବି ଏବଂ ମୋ ଘରର ମୋ ଜଣେ ସଦସ୍ୟର ଏକ ଖାତା ଖୋଲିପାରିବି ତେଣୁ ମୋତେ କୁହନ୍ତୁ ଯେ ମୁଁ କେମିତି ମୋ ନମ୍ବର୍ଟା ଡିଜିଲକର୍ ଆକାଉଣ୍ଟ୍ରେ ଅପ୍ଡ଼େଟ୍ କରିପାରିବି ପ୍ଲିଜ୍ ସାର୍ ଟିକିଏ କହିଦିଅନ୍ତୁ ନା ମୁଁ କିଛି ଜାଣିପାରୁନି ଆପଣ ମୋତେ କହିଦିଅନ୍ତୁ ଯେ ମୁଁ କେମିତି ଡିଜଲକର୍ରେ ମୋର ଆକାଉଣ୍ଟ୍ ଅପ୍ଡ଼େଟ୍ କରିପାରିବି ମୋ ନମ୍ବର୍ଟା ଅପ୍ଡ଼େଟ୍ କରିବି ଆପଣ କହିଦିଅନ୍ତୁ ଟିକିଏ ପ୍ଳିଜ୍ ସାର୍